ଆମର ଓଡ଼ିଆ ଭାଷାରେ ବହୁତ ଗୁଡ଼ା ଢଗ ଢମାଲି ଅଛି ଆଉ ସେ ଭିତରୁ ଯେନ୍ତାକି ଆମର ଆ ବଲଦ ମତେ ବିନ୍ଦ୍ ଅତି ଲେମ୍ବୁ ଚିପୁଡିଲେ ପିତା ଆଉ ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ଏମିତି ଅନେକ ଗୁଡ଼େ ଢଙ୍ଗ ଢଙ୍ଗାଲି ଆମର ଓଡ଼ିଆ ଭାଷାକୁ ଆହୁରି ଆକର୍ଷଣୀୟ ଏବଂ ଅସାଧାରଣ କରିଥାଏ ଯେଉଁଥିପାଇଁ ଆମର ଭାଷାରେ ଉଲ୍ଲେଖନୀୟ ମାନ ମାନେ ମନେ କରନ୍ତି